ଆମ ଓଡ଼ିଶାରେ ବେକାରି ସମସ୍ୟା ବହୁତ ପରିମାଣରେ ରହିଅଛି ଯଦ୍ୱାରାକି ବିଭିନ୍ନ ଅପରାଧ ଘଟୁଛି ତନ୍ମଧ୍ୟରୁ ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଘଟୁଥାଏ ଚୋରି ଡକାୟତି ଏହି ହତ୍ୟା ଆଉ ବେକାରି ସମସ୍ୟା ପିଲାମାନଙ୍କର ବେଶି ରହିଥିବାରୁ ସେମାନେ ଏହି ଟଙ୍କାପଇସା ଲାଗି ବହୁତ ଏହି ଅପରାଧରେ ଲିପ୍ତ ଅଛନ୍ତି ଯଦ୍ୱାରା ବାଟରେ ଘାଟରେ ରାସ୍ତାରେ ଲୋକମାନଙ୍କୁ ଚୋରି ଡକାୟତି ଗୁଣ୍ଡାଗର୍ଦ୍ଦି ଏହିପ୍ରକାର ବିଭିନ୍ନ ଅପରାଧିକ କାର୍ଯ୍ୟ ଚାଲୁଅଛି